ଆପଣ ଡ୍ରାଇଭର୍ ଭାଇ କହୁଥିଲେ ତ ମୁଁ ଟିକେ ନରାଇ ଯାତ୍ରା ବୁଲିବାର ଥିଲା ଆଉ ମୁଁ ନିମାପଡ଼ାରୁ କହୁଥିଲି

ଆଜି ତ ଆଜି ତ ସନ୍ଧ୍ୟା ହେଇଗଲାଣି ଆଉ ବୁଲିକି ଯାଇକି ଆସି ହେବନି ଆପଣ ଗୋଟେ କାମ କରନ୍ତୁ କାଲି ବାରଟା ବେଳେ ଆସନ୍ତୁ ସେଇଠି ବୁଲିକିରି ପଳେଇ ଆସିବା ସନ୍ଧ୍ୟାବେଳ ସୁଦ୍ଧା ଆଜ୍ଞା

କାଲି ବାରଟାରେ ଟିକେ ଆସିବେ ହେରି ଆଉ

ଆଉ ଭଡ଼ା ପ ଭଡ଼ା କେତେ ରହିବ ଏତେ କ'ଣ କହୁଛନ୍ତି ଟିକେ କମାଉନାହାଁନ୍ତି ଓହୋ ହଉ ନହେଲେ ମୁଁ ଆଜି ଆଡ଼ଭାନ୍ସଟା ପଠାଇ ଦେଉଛି କାଲି ଆଉ ବାକିଟା ଦେଇଦେବି ନହେଲେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ବୁଝିପାରୁଛି ମୁଁ ନହେଲେ ଆଜି ଆଡ଼ଭାନ୍ସଟା ଦେଇଦେଉଛି କାଲି ନହେଲେ ଆପଣଙ୍କୁ ଅଧା ଦେଇଦେବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଏଇ ନମ୍ବରରେ ଆଡ଼ଭାନ୍ସଟା କରିଦେବି କାଲି ପାଞ୍ଚଟା ବେଳ ସୁଦ୍ଧା ପହ

ମୁଁ ଆପଣଙ୍କୁ ଶେୟାର୍ କରିଦେବି

ନାଇଁ କେବଳ ନରାଜ ଯାତ୍ରା

ମୋ ଫ୍ୟାମିଲି ଯିବେ ମୋ ବାବା ମାମା ଭଉଣୀ ଆଉ ଭାଇ ଯିବେ

ଆମେ ହେଲୁ ତିନି ମୋ ବାବା ମାମା ପାଞ୍ଚ ହେଇଗଲୁ ଆମେ ଆଜ୍ଞା ନନ୍ ଏସି ହିଁ

ଆଜ୍ଞା

ଆଜ୍ଞା ଶୀତ ଦିନଟା ତ ସେଥିପାଇଁ ପାଞ୍ଚଟା ବେଳକୁ ହିଁ ଆସିବାକୁ ପଡ଼ିବ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ମୁଁ ରଖୁଛି ଆଜ୍ଞା